ଆମ ଓଡ଼ିଶାରେ ବିଭିନ୍ନପ୍ରକାର ଧର୍ମର ଲୋକ ବସବାସ କରିଥାନ୍ତି ସେଥିରେ ମୁସଲ୍ମାନ୍ ଖ୍ରୀଷ୍ଟିଆନ୍ ହିନ୍ଦୁ ଲୋକ ମଧ୍ୟ ରହିଥାନ୍ତି ଆମ ପାଖରେ ଏକ ଧାର୍ମିକ ସ୍ଥଳ ଅଛି ଯାହାକୁ ଆମେ ପୁରୀ କହିଥାଉ ବା ଜଗନ୍ନାଥ ଧାମ କହିଥାଉ ସେଠାରେ ଚାରି ମୂରତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଏବଂ ସୁଦର୍ଶନ ରହିଥାନ୍ତି ସେଠାରେ ବର୍ଷକୁ ଥରେ ରଥଯାତ୍ରା ହୋଇଥାଏ ଯୋଉଥିରେ କିି ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ରଥରେ ବସି ତାଙ୍କ ମାଉସୀ ଘରକୁ ମାଉସୀ ମା' ଘରକୁ ଯାଇଥାନ୍ତି ଏବଂ ଠିକ୍ ଛଅ ଦିନ ପରେ ପୁଣି ଘରକୁ ଫେରିଥାନ୍ତି ଏବଂ ସେଇ ଫେରିବା ସମୟରେ ଲକ୍ଷ୍ମୀଙ୍କୁ ନେଇନଥାନ୍ତି ଯାହା ଫଳରେ ଲକ୍ଷ୍ମୀ ରାଗିଥାନ୍ତି ଏବଂ ବାହାରନ୍ତି ରଥକୁ ଭାଙ୍ଗିବା ପାଇଁ ତା ମୁଁ ମୁଁ ସେହି ଜାଗାକୁ ବହୁତ ଥର ଯାଏ ମୋତେ ଭଲ ଲାଗେ ଯିବା ପାଇଁ ସେଠିକାର ପରିବେଶ ପରିବେଶ ଲୋକଙ୍କ ସାଙ୍ଗରେ ମିଶାମିତା ଭଦ୍ର କଥାବାର୍ତ୍ତା ଉତ୍ତମ ପରିବେଶ ସେଇଠି ରହିଥାଏ ଯାହା ଫଳରେ ମୋତେ ସେଇଠି ରହିବାକୁ ଏବଂ ସେଠାରେ ପରିବେଶ ରହିବାକୁ ସେଠାକାର ସେଠାକାର ଲୋକଙ୍କ ସାଙ୍ଗେ କଥା ହେବା ପାଇଁ ମୋତେ ଭଲ ଲାଗିଥାଏ